ରାଜ୍ୟରେ ଇତିହାସ ସହିତ ବନ୍ଧ ହୋଇଥିବା ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ ହେଉଛିି ଆଗ କାଳରେ ରାଜମାନେ ଆଗକାଳ ରାଜାମାନେ ମନ୍ଦିରକୁ ପ୍ରତିଷ୍ଠା କରି ରାଜାମାନେ ଗୁରୁତ୍ୱ ସ୍ଥାପନ ସ୍ଥାପିତ କରିଥାନ୍ତି ଏହା ମଧ୍ୟ ତାଙ୍କେ ମନ୍ଦିରରେ ସ୍ଥାପିତ କରିଲେ ଅନେକ ମଧ୍ୟ ରାଜା ମାନଙ୍କୁ ମଧ୍ୟ ଡ଼ାକିଥାନ୍ତି କୋଣାର୍କ କୋଣାର୍କ କୋଣାର୍କର ଯେମିତି ତାଙ୍କର ମନ୍ଦିର ଚୂଳ ମନ୍ଦିରର ଚୂଳ ମାରିବା ପାଇଁ

ପୁତ୍ର ଗୋଟେ ଶିଶୁ ଆସି ତାଙ୍କର ଲୁ କୋଣାର୍କ ମନ୍ଦିରରେ କୋଣାର୍କ ମନ୍ଦିରରେ ସେ ଚୂଳ ମାରିଥିଲେ ସେ ବାରଶହ ଲୋକମାନଙ୍କୁ କହିଥିଲେ ତମେ ଏ ଚୂଳ ନ ମାରିଲେ ମୁଁ ମୁଁ ତୁମକୁ ବାର ଶହ ବଢ଼ର ମୃତ୍ୟୁଦଣ୍ଡ କାରଣରେ ଦଣ୍ଡିତ କରିଦେବି ଏହା ଏହା ଏହା ପୁରୀ ପୁରୀ ଦୁର୍ଗ ପ୍ରସା ପୁରୀ ଦଣ୍ଡିତ କରିଦେବି ପୁରୀମାନଙ୍କ ପୁରୀରେ ତାଙ୍କର ତାହାର ଚାରୋଟି ଦିଗ ଦ୍ଵାର ଅଛି ଏହା ଚାରୋଟି ଦ୍ଵାର ଅଛି ଗୋଟି ସିଂହ ଦ୍ୱାର ଆଉ ପୁରୀର ଜଗନ୍ନାଥ ମନ୍ଦିର ରଥକୁ କୁହାଯାଉଥିଲା ନନ୍ଦୀଘୋଷ ତାଙ୍କର କୁହାଯାଉଥିଲା କୁହାଯାଉଥିଲା ଇତ୍ୟାଦି ଇତ୍ୟାଦି